ଆମର ଏ ଡାଏରେକ୍ଟ ରାୟଗଡ଼ା ବିଶ୍ୱକଟକ ପାଖରେ ଯିଏ ଗୋଟେ ଚାଟିକଣା ନାମରେ ଗୋଟେ ଜାଗା ଅଛି ଯାହାକି ସେଠାରେ ଗୋଟେ ଝରଣା ଗୋଟେ ସୁନ୍ଦର ଝରଣା ବହିଯାଇଛି ଯାହାକି ଆଉ କେତୋଟି ଗଛ ଦେଖିବାକୁ ମିଳୁଛି ଜଙ୍ଗଲ ଭାବରେ ଦେଖିବାକୁ ମିଳୁଛି ପର୍ବତ ପାହାଡ଼ ମଧ୍ୟ ସେଇଠି ଅଛି ଯାହାକି ବହୁତ ସୁନ୍ଦର ଦେଖିବାକୁ ତାକୁ ଗଲେ ଗୋଟେ ପ୍ରକାର ଶାନ୍ତି ଲାଗିଥାଏ ଏବଂ ମନକୁ ଗୋଟେ ଶାନ୍ତି ମିଳିଥାଏ ଯାହାକି ପ୍ରାକୃତିକ ସୌନ୍ଦର୍ଯ୍ୟରେ ନିଜକୁ ହଜିବାକୁ ପଡ଼ିଥାଏ ଆମ ମନକୁ ବହୁତ ମୋହି ନେଇଥାଏ ଆଉ ସେଠିକାର ସୁନ୍ଦର ଝିଅ ଆମକୁ ବହୁତ ମତେ ବହୁତ ଭଲ ଲାଗିଲା ମୁଁ ଯେତେବେଳେ ପ୍ରଥମଥର ପାଇଁ ଗଲି ମୁଁ ଏଇଟି ରାୟଗଡ଼ା ବିସ୍କମ କଟକରୁ ଯେତେବେଳେ ଚାଟିକଣାକୁ ଚାଟିକଣା ସେଠିକା ପାଖ ଗୋଟେ ଜାଗା ଗଲି ସେଠିକାର ଦୃଶ୍ୟ ସେଠାରୁ ଗୋଟେ ଛୋଟ ମନ୍ଦିରଟେ ଅଛି ମଧ୍ୟ ଆଉ ସେଠିକାର ଯେଉଁ ଦୃଶ୍ୟ ଅଛି ସେଇଠି ମତେ ବହୁତ ଭଲ ଲାଗିଲା ଆଉ ସେଠିକାର ଯେଉଁ ଗୋଟେ ଝରଣା ଅଛି ସେଠିକାର ଯେଉଁ ଫଟୋ ଉଠିଲା ସେଇଠି ମଧ୍ୟ ବହୁତ ଭଲ ଲାଗିଲା